ହଁ ଆଜ୍ଞା କୁହନ୍ତୁ ହଁ ନମସ୍କାର ଆଜ୍ଞା ସବୁ ଜାଗାରେ ଅଛି ବ୍ରାଣ୍ଡ ବି ଅଛି ନନ୍ ବ୍ରାଣ୍ଡ ବି ଅଛି ଏମିତି ଆଉ ହଁ ଯାହେଲେ ବି ପଡ଼ିଯିବ ଲମ୍ୟାଣ୍ଡର ପଡ଼ିଯିବ ତିନି ହଜାର ଗୋଟେ ଗୋଟେ ପ୍ୟାଣ୍ଟ ପଡ଼ିଯିବ ତିନି ହଜାର ଟଙ୍କା ଆଉ କିଲରର ପଡ଼ିଯିବ ଚାରି ହଜାର ପାଞ୍ଚ ହଜାର ଏମିତି ଆସିବ ଆହୁରି ନାଇଁ ଆଜ୍ଞା ଆମେ ପ୍ୟାଣ୍ଟ ପ୍ୟାଣ୍ଟ ଉପରେ ଆମେ କମ୍ କରିପାରିବୁନି କାହିଁକି ବୋଲି ଆମେ ପାଞ୍ଚ ଦଶ ପାଉ ବୋଲି ଆମେ ବେପାର କରୁଛୁ ତ ଏ ପ୍ୟାଣ୍ଟରେ ଆମେ କେମିତି କମେଇବୁ କୁହ ଆଉ ତାପରେ ଏବେ ତ ଡ଼ିସ୍କକାଉଣ୍ଟ ଦୋକାନ ହଁ ନଉଛନ୍ତି ଯେ ମୁଁ ବି ଜାଣିଛି ଆପଣ ତ ଡ଼େଲି କଷ୍ଟମର ମୋ ଦୋକାନ ରେ ହେଲେ ବି ଏତିକି ଦିନ କୁଆଡ଼େ ଯାଇଥିଲେ ଆସିଲେନି ତ ଓ ହୋ ଆଉ ଭଲ ଅଛନ୍ତି ଆଜ୍ଞା ଆଉ ରଜ ପାଇଁ କିଛି ନେବେନି ଆଗକୁ ରଜ ଆସୁଛି ଝିଅ ପାଇଁ ସ୍ତ୍ରୀ ପିଲା ପାଇଁ କିଛି ନେବେନି ତାହେଲେ ଆସନ୍ତୁ ଦୋକାନ ଆଡ଼େ ଦୋକାନ ଆଡ଼େ ଟିକେ ଆସନ୍ତୁ ବୁଲାବୁଲି କରିକି ଯିବେ ଆଜି ତ ନୂଆଁ ଆସିଛି ସବୁ ଡ୍ରେସ ନୂଆଁ ଆସିଛି ନୂଆଁ ନୂଆଁ ଆଣିଛି ନାଇଁ ଲମେନ ଆଣିଛି କିଲର ଆଣିଛି କିଏ ଆଜ୍ଞା କିଲରଟା ଭଲ ପଡ଼ିବ ପ୍ୟାଣ୍ଟଟା ଭଲ ପଡ଼ିବ ଯାହେଲେ ବି ଚାରି ହଜାର ପାଞ୍ଚ ହଜାର ତିନି ହଜାର ଏମିତି ଷ୍ଟାର୍ଟଙ୍ଗ ତିନି ହଜାରରୁ ଷ୍ଟାର୍ଟଙ୍ଗ ହେବ କିଲରଟା ନାଇଁ ନାଇଁ ମୋ ଠୁ ନେଇନଥିବେ ଆପଣ ଆଉ କେଉଁଠୁ ନେଇଥିବେ ଦେଖନ୍ତୁ ମୋ ଠୁ କେତେବେଳେ ନେଲେ ଆପଣ ନାଇଁ ନାଇଁ ନାଇଁ ମୋ ଠୁ ମୋର ଯେତିକି ଲୋକ ଆସିଛନ୍ତି ସମସ୍ତେ ଆଉଥରେ ଆଉଥରେ ଆସିକି ମାଗିକି ନେଇଛନ୍ତି ମୋ ଠୁ ନେଇନଥିବେ ଆପଣ କେଉଁଠୁ ନେଇଥିବେ ମନେ ନଥିବ ନହେଲେ ଆଜ୍ଞା ନହେଲେ ଆପଣ କିଏ ନେଇକି ଯାଇଥିବେ କହିଦେଇଥିବେ ଆଉ ହଁ ହଁ ହଉ ହଉ ହଉ ଆସନ୍ତୁ ଆସନ୍ତୁ ଧରିକି ଯିବେ ଆଉ ହଁ ପ୍ୟାଣ୍ଟ ବି ତ କହିଲି ପ୍ୟାଣ୍ଟ ନେବେ ସାର୍ଟ ନେବେ ଯେଉଁଟା ଆପଣ ଦୋକାନ ଆଗେ ଆସନ୍ତୁ ଦୋକାନରେ ବାଛନ୍ତୁ ଏବେ ସବୁ ନ୍ୟୁ ଆସିଛି ରଜ ପାଇଁ ସେତିକି ସବୁ ଅଣାଯାଇଛି ଏବେ ସବୁଅଛି ଆଗକୁ ରଜ ବୋଲି ଆସୁଛି ଆପଣ ଆସନ୍ତୁ ଦୋକାନରେ ବାଛି କି ନେବେ ଆଉ ଆପଣ ତ ମୁଁ ଜାଣିଛି ଆପଣ ନିୟନ୍ତି ଆପଣ ତ କମ୍ ବାଲା ନିଅନ୍ତି ନାହିଁ ଯାହାହେଲେ ବି ତିନି ହଜାର ଚାରି ହଜାର ଆପଣଙ୍କ ପାଇଁ ଅଛି ଆଉ ହଁ ପୁଅ ପାଇଁ ବି ଡ୍ରେସ ଆସିଛି ସବୁ କିଡ଼ସ୍ ର ବି ଆସିଛି ତାପରେ ଲେଡ଼ିଜ ର ବି ଆସିଛି ଜେଣ୍ଟସ ର ବି ଆସିଛି ସବୁ ଏବେ ଯାଇକି ମୁଁ ଧରିକି ଆସିଛି ସବୁ ସବୁ ବମ୍ବେ ମାଲ୍ ଦୁରରୁ ଆସିଛି ବମ୍ବେ ମାଲ୍ ରାଉରକେଲା ସେପଟରୁ ସବୁ ଧରିକି ଆସିଛି ଆଉ ନାଇଁ ଆପଣ ଯେତିକି ଟଙ୍କା ଖୋଜ ଦେଖନ୍ତୁ ଆପଣ ଆପଣ ତ ମୁଁ ଜାଣିଛି ଭଲ ଭାବରେ ଯେ ଆପଣ ଯାହେଲେ ବି ତମପାଇଁ ଯଦି ନେବ ବୋଲି କି ତିନି ହଜାର ଚାରି ହଜାର ଏଭବ ଯାଉଛି ପୁଅ ପାଇଁ ଯଦି ନେବ କହିଲେ ବି ଯାହାହେଲେ ହଜାର ଦୁଇ ହଜାର ତିନି ହଜାର ଏମିତି ପଡ଼ିବ ଡ୍ରେସକୁ ଦେଖିକି ଆଜ୍ଞା ଆଜିକାଲି ର ଡିଜାଇନକୁ ଦେଖିକି ଚାହିଦା କୁ ଦେଖିକି ତାପରେ ଜିଏସଟି ଆମର ଲାଗୁ ହେଉଛି ତାପରେ ମାର୍କେଟିଙ୍ଗ ଯାଉଛି ଆମେ ହେଲେ କୁଆଡ଼ୁ ବେଶୀ ପାଉଛୁ କୁହନ୍ତୁ ତ ଆପଣ ହସିଲା ଭଳିଆ କଥା କହୁଛନ୍ତି ତିନିଶ ଚାରିଶ ଭିତରେ ଆଜିକାଲି ଗୋଟେ କଣ ମିଳୁଛି କି ଆଜ୍ଞା କୁହନ୍ତୁ ତ ତିନିଶ ଚାରିଶ ଟଙ୍କାରେ ତ ଲୋକ ଖାଇ ଦେଉଛନ୍ତି ପିଇ ଦେଉଛନ୍ତି ପଳଉଛି ଆଉ ଡ୍ରେସ ଗୋଟେ ତିନିଶ ଚାରିଶରେ କୁଆଡ଼େ ମିଳୁଛି ଆଜ୍ଞା କୁହନ୍ତୁ ହଁ ଆସନ୍ତୁ ଦୋକାନ

ଆଜ୍ଞା ସେ ଆଠଟା ରୁ ମୁଁ ଦୋକାନ ଖୋଲୁଛି ଅତି ବେଶୀରେ ନଅଟା ରୁ ଦୋକାନ ଖୋଲୁଛି ଆପଣ ଆସନ୍ତୁ ଆସି ସାରିଲା ପରେ ଦଶଟା ପରେ ହିଁ ଆସିବେ ହଁ ହଉ ହଁ ରୁହନ୍ତୁ